ଫଟୋଗ୍ରାଫି ପାଇଁ ତ ମୁଁ ତ ସାଧାରଣ ମାନେ ବିଭିନ୍ନ ଯାଗାରେ ମଧ୍ୟ ଆମେ ଫଟୋ ଉଠାଇବା ପାଇଁ ଯାଉଥିଲୁ ଯାହାଦ୍ୱାରା ବିଭିନ୍ନ ଜନତାଙ୍କ ମାନେ ଫଟୋ ଉଠାଇବା ପାଇଁ ମଧ୍ୟ ବିଭିନ୍ନ ମାନେ କ୍ୟାମେରାମ୍ୟାନ ଆସିଥାନ୍ତି ଫଟୋ ଉଠେଇବାପାଇଁ ସେଥିରେ ମଧ୍ୟ ଦେଖିବାକୁ ପଡ଼େ ଯେ ଭଲ କ୍ୟାମେରା ବିଷୟରେ ଦେଖିବାକୁ ପଡ଼େ କାହାର ଭଲ ଫଟୋ ଫଟୋ ଉଠିପାରିବ କି କାହାର ଭଲ ଦେହ ଅଧିକ ବ୍ରାଣ୍ଡେଡ଼ ବାଲା କ୍ୟାମେରା ଏଥିପାଇଁ ମଧ୍ୟ ଅତ୍ୟନ୍ତ ପରୋକ୍ଷ ଭାବରେ ନିଜକୁ ଗୁରୁତ୍ୱ ଦେବାକୁ ପଡ଼ିଥାଏ ଏହା ଦ୍ୱାରା ମଧ୍ୟ ଗ୍ୟାଲେରୀ କିଭଳି ଭାବେ ଭଲ ଭାବରେ ଫଟୋ ଉଠିପାରିବ ଭଲଭାବରେ ପିକଚର୍ଟା ଆସିବ କେମିତି ଲୋକମାନଙ୍କ ମନକୁ ଛୁଇଁବ ସେହିଭଳିଆ ମଧ୍ୟ ଏଥିପ୍ରତି ଧ୍ୟାନ ପଡ଼େ